ବାଇକ ହେଇଗଲା କି ସ୍କୁଟି ହେଇଗଲା କି କାର ହେଇଗଲା ଯେ କୌଣସି ପ୍ରକାରର ପରିବହନ ଯେଉଁ ଯନ୍ତ୍ର ଅଛି ସେ ସବୁ ଚଳାଇବା ପାଇଁ ପ୍ରଥମେ ଆବଶ୍ୟକ ପେଟ୍ରୋଲ ବା ଡିଜେଲ ଆଉ ଯେହେତୁ ଆଜିକାଲି ପେଟ୍ରୋଲ ର ଦର ଏଭଳି ହା ମାନେ ବୃଦ୍ଧି ପାଉଛି ତାହା କଳନା କରି ହେବ ନାହିଁ ମାନେ ହୁ ହୁ ହେଇ ବୃଦ୍ଧି ପାଉଛି ଯାହା ଦ୍ବାରା କି ପେଟ୍ରୋଲ ଆମକୁ କିଣିବା ରେ ଟିକେ କଷ୍ଟ ଲାଗୁଛି ଯେଉଁ ପେଟ୍ରୋଲ ଆମେ ଦୁଇ ଲିଟର ଦୁଇ କିଲୋମିଟର ରେ ଗୋଟେ ଲିଟର ବା ସେତିକି ପଇସା ରେ ଆମେ ଯାଉଥିଲୁ ଏବେ ପାଞ୍ଚସହ ମିଟର ରେ ସେତିକି ପଇସା ଖର୍ଚ୍ଚ ହେଇଯାଉଛି ଯାହା ଦ୍ବାରା କି ଆମର ପଇସା ରୋଜଗାର କରିବା ଅପେକ୍ଷା ପେଟ୍ରୋଲ ଦେବାରେ ଏହା ବହୁତ ପଳଉଛି କାରଣ ପେଟ୍ରୋଲ ର ଦର ବୃଦ୍ଧି ହେଇ ହେଇ ଚାଲୁଛି ଆଉ ଆଉ ଗୋଟେ କଥା ପେଟ୍ରୋଲ ହେଇଗଲା କୋଇଲା ହେଇଗଲା ଡିଜେଲ ହେଇଗଲା ଏସବୁ ଜିନିଷ ବି ବେଶି ସମୟ ଆମ ପାଖରେ ନାହିଁ ଏ ସବୁ ର ବି ମାତ୍ର ବି ବହୁତ କମ ଆମ ପାଖରେ ରହିଅଛି ଯାହା ଦ୍ବାରା କି ଏଇ ସବୁ ର ମୂଲ୍ୟ ଅଧିକ ହେଇଯାଉଛି ଏବେ ଏ ର ମୂଲ୍ୟ ଏତେ ହେଇନି ଆଗକୁ ତ ବହୁତ ହେବା ର ଅଛି କାରଣ ଏଇ ସବୁ ମୂଲ୍ୟ ଏ ଯେଉଁ ପେଟ୍ରୋଲ କୋଇଲା ହେଇଗଲା ଏ ସବୁ ଜିନିଷ ଆମର ଖଣିଜ ପଦାର୍ଥ କିନ୍ତୁ ଆମେ ତାଙ୍କୁ ଏତେ ଭାବରେ ବୃଦ୍ଧି ଚଲମାନେ ବ୍ୟବହାର କଲେଣି ଯେ ତାହା ସରିବାକୁ ଆସିଲାଣି ଯାହା ଦ୍ବାରା କି ପେଟ୍ରୋଲ ର ଦର ବୃଦ୍ଧି ପାଉଛି ଏବଂ ଆମ ଆଉ ଆମ ପ୍ରାକୃତିକ ପରିବେଶ ରେ ଏ ପଦାର୍ଥ ଆଉ ନାହିଁ ଆଉ ଏ ପଦାର୍ଥ ହେବାକୁ ବି ଏତେ ଶୀଘ୍ର ଏ ପଦାର୍ଥ ହୋଇପାରେ ନାହିଁ ସେଥିଯୋଗୁଁ ଏଇଟାକୁ ଭାବୁଛି ଏଇଟା ଆମର ପରିବେଶ ପାଇଁ ଗୋଟେ କ୍ଷତିକାରକ ଆଉ ପେଟ୍ରୋଲ ଚଲାଇକି ଗାଡ଼ି ଚଲାଇବା ଦ୍ବାରା ହେଉଛି ଗାଡ଼ିରୁ ଧୂଆଁ ବାହାରେ ପ୍ରତ୍ଯେକ ଠୁ ଧୂଆଁ ବାହାରେ ନା ବହୁତ ତ ବାୟୁ ଟା ଆମର ପ୍ରଦୂଷଣ ହୁଏ ସେ ପେଟ୍ରୋଲ ଗାଡ଼ି ଚଲାଇବା ଦ୍ବାରା କାରଣ ଦିନକୁ ଲକ୍ଷ ଲକ୍ଷ କି କୋଟି କୋଟି ଲୋକ କେବଳ ଗାଡ଼ି ଚଲାଉଛନ୍ତି ଏଇଠି ପାଖରେ ହେଇଛି କିନ୍ତୁ ଚାଲିକି ଯାଉ ନାହାଁନ୍ତି ଏଇଟା ହେଉଛି ଆମର ଅସୁବିଧା ହେଉଛି ବା ପ୍ରବ୍ଲମ ସେଥିଯୋଗୁଁ ମୋତେ ଲାଗୁଛି ଯଦି ଆମେ ଗାଡ଼ି ର ବ୍ୟବହାର ଟା କମ କରନ୍ତେ ଏବଂ ପେଟ୍ରୋଲ ର ଦର ବା ପେଟ୍ରୋଲ ର ୟେ ଟା କ'ଣ କହିଲେ ତାର କ୍ଵାନ୍ଟିଟିଟା ଯଦି କମ କରନ୍ତେ ତାହେଲେ ମୋତେ ଲାଗୁଛି ଆମ ପରିବେଶ ପାଇଁ ମଧ୍ୟ ଏଇଟା ଗୋଟେ ଭଲ ଜିନିଷ ହୋଇପାରିବ ଏବଂ ଆମେ ବି ସୁରକ୍ଷିତ ବା ଶାନ୍ତି ରେ ରହିପାରିବା